ମୋ ବାଡ଼ିରେ ମୁଁ ଫୁଲ ଓ ପରିବା ଗଛ ଲଗାଇଛି ଦଶ ବାର ପ୍ରକାର ଫୁଲ ଗୋଲାପ ରଜନୀଗନ୍ଧା ଓ ପରିବା ଓ ସବୁ ବାଇଗଣ ଟମାଟର ଇତ୍ୟାଦି ଇତ୍ୟାଦି ଲଗେଇଛି ତାକୁ ମୁଁ ଖତ ମାଟି ଓ ପାଣି ଦୁଇ ଟାଇମ୍ ସବୁ ଦେଇଥାଏ ଓ ତାର ଇତ୍ୟାଦି ଇତ୍ୟାଦି ସବୁ ଯତ୍ନ ନେଇଥାଏ ଓ ଯେତେବେଳେ ସେଥିରେ ଫୁଲ ବା ଫଳ ଧରିବା ଆରମ୍ଭ ହୋଇଥାଏ ମୋତେ ବହୁତ ଖୁସି ଲାଗିଥାଏ ମୋତେ ଯେମିତି ମୋ ପରିଶ୍ରମର ଫଳ ମୋତେ ମିଳିଗଲା